ମୁଁ ପ୍ରଥମେ ଯେବେ ପାଞ୍ଚ ସାତ ବର୍ଷର ଥିଲି ସେତେବେଳେ ମୋର ପ୍ରଥମେ ଚିତ୍ର କରିବା ପାଇଁ ଆଗ୍ରହ ଆସିଥିଲା ଛୋଟବେଳେ ମୋ ମା ମୋତେ ସ୍ଳେଟ ଓ ଚକ୍ରେ ବିଭିନ୍ନ ଚିତ୍ର କରି ଦେଖାଉଥିଲେ ଏବଂ ମୁଁ ସେ ସବୁ ଦେଖି ସେହିପରି ଚିତ୍ର କରୁଥିଲି ଏବଂ ଧୀରେ ଧୀରେ ମୋର ଚିତ୍ରକଳା ପ୍ରତି ଅଧିକ ଆଗ୍ରହ ପ୍ରକାଶ ପାଇଲା ଏବଂ ମୁଁ ଚିତ୍ର କରିବା ଶିଖିଲି ପ୍ରକୃତି ଓ ମୋର ପରିବେଶ ମୋତେ ଚିତ୍ର କରିବା ପାଇଁ ଅଧିକ ଆକୃଷ୍ଟ କରିଥିଲା ଅନେକ ଚିତ୍ର କଳାକାରଙ୍କ ମଧ୍ୟରୁ ପ୍ରସିଦ୍ଧ ଚିତ୍ରକାର ମନୋଜ ଦାସ ମୋର ଅତି ପ୍ରିୟ